ହ୍ୟାଲୋ ଆମେ ତ କାଲି ଆପଣଙ୍କୁ ଛିଡ଼େଇଥିଲୁ ନା ପୁରୀ ଯିବା ପାଇଁ ବୋଲି କ'ଣ କି ପାଞ୍ଚ ହଜାର ଟଙ୍କା ଦେବୁ ବୋଲି ଆପଣଙ୍କ ଡ୍ରାଇଭର ଆଜି ଆସିକିନା କହୁଛି ଆଉ ହଜାର ଟଙ୍କା ଦିଅନ୍ତୁ ବୋଲି ଆମେ ତାଙ୍କୁ ଇଏ କହିଥିଲୁ ସାତଟାରେ ଆସିକି ପହଞ୍ଚିବ ସିଏ ଆସିକରି ରାତି ଦଶ ହେଲାଣି ପହଞ୍ଚୁଛି ଘରେ ପିଲାମାନେ ଛୋଟ ଆମେ କେତେବେଳେ ଯାଇକିନା କେତେବେଳେ ଆସିବୁ ଆମର ଲେଟ୍ ହବ ସିଏ ଆସିଲା ତ ଲେଟରେ ଆସିଲା ତାହିଁରେ ପୁଣି ସାତଟା କହିଥିଲୁ ସେ ଦଶଟା ରାତି ଆସିକରି ପହଞ୍ଚିଲା ତାପରେ ଆମେ ତୁମକୁ ଛିଡ଼େଇଥିଲୁ କ'ଣ ନା ଆମକୁ ପାଞ୍ଚ ହଜାର ଟଙ୍କାରେ ତ ମୁଁ ପୁରା ଛିଡ଼େଇଥିଲୁ ପୁରା ପୁରୀ ଟୁର୍ କରିକିରି ବୁଲେଇକରି ଆଣିବେ ଘରେ ପହଞ୍ଚେଇବାକୁ ପାଞ୍ଚ ହଜାର ନେବେ ବୋଲି କିନ୍ତୁ ଆପଣଙ୍କର ଡ୍ରାଇଭର କହୁଛି ନାହିଁ ମୋତେ ଆଉ ହଜାର ଟଙ୍କା ଅଧିକ ଦରକାର ହେଲେ ଏଇଟା କେଉଁ ହିସାବରେ ହବ କି ଆପଣଙ୍କୁ ତ ଆମେ ଛିଡ଼େଇଥିଲୁ ଆପଣ ତ ମାଲିକ ଅଛନ୍ତି ନା ଆପଣ ଛିଡ଼େଇଥିଲୁ ଆପଣ ଆପଣ ଡ୍ରାଇଭର ସାଙ୍ଗରେ କଥାବାର୍ତ୍ତା ହେଇନାହାନ୍ତି କି ଆପଣ ହେଇଯିବା କଥା ନା ସିଏ ଆସି ସିଏ କ'ଣ ବିହେଭିଅର୍ ଠିକ କରିକିରି କହୁନାହାନ୍ତି ତାଙ୍କେ ଲେଟ୍ରେ ଆସିବେ ଆହୁରି ପୁଣି ଏମିତି ପଇସା ଅଧିକ ମାଗିବେ ଥିଲା କି ଆମ ପଇସା ହିସାବରେ ପାଞ୍ଚ ହଜାର ଯଦି ନେବେ ଯଦି ନିଅନ୍ତୁ ନହେଲେ ନାଇଁ ଆପଣଙ୍କ ଇଚ୍ଛା ଆପଣ କ'ଣ କରିବେ ଆପଣଙ୍କ ଡ୍ରାଇଭର ସହିତ ଆପଣ ଫୋନରେ ଟିକିଏ କଥାବାର୍ତ୍ତା ହୁଅନ୍ତୁ ଆପଣଙ୍କ ଡ୍ରାଇଭର ଆପଣଙ୍କୁ କ'ଣ କହୁଛି କ'ଣ ନାହିଁ ଧରା ପଡ଼ିଯିବ ଆଉ ଆମେ ପାଞ୍ଚ ହଜାରରୁ ଟଙ୍କାଟେ ହେଲେ ବି ଅଧିକ ଦେଇପାରିବୁ ନା ଆଉ ଯଦି ଅଧିକ ଦେବା କଥା କହିବେ ତାହେଲେ ଆମେ କ୍ୟାନସଲ୍ କରିବୁ ଅଲଗାକୁ କ୍ୟାବ ବୁକ୍ କରିବୁ ଆପଣ ଡ୍ରାଇଭର ସହିତ କଥା ହେଇଯାଆନ୍ତୁ ତାପରେ ଆମକୁ ଫୋନ୍ କରିକିରି କ'ଣ କହିବେ ନାହିଁ ତ ଆମେ ଅଲଗା ବୁକ୍ କରିବୁ ଆମେ ଆମର ଯିବୁ ହଁ ହଉ ଆପଣ କଥା ହେଇଯାଆନ୍ତୁ